ହଁ ମୋତେ ଡ୍ୟାନ୍ସ୍ କର୍ବାର୍ଲାଗି ବହୁତ୍ ଭଲ୍ ଲାଗ୍ସି ମୋର୍ ସଉକ୍ ଗୁଟେ କି ମୁଇଁ ଗୁଟେ ଡ୍ୟାନ୍ସର୍ ହେମି ମୋତେ ଡ୍ୟାନ୍ସ୍ କର୍ବାର୍କାଜି ବହୁତ୍ ଭଲ୍ ଲାଗ୍ସି ଯେତେବେଲେ ମୁଇଁ ଛୋଟ୍ ଥିନି ତେବେନୁ ଏକା ମୁଇଁ ଭାବିଥିନି କି ମୁଁ ଗୁଟେ ଡ୍ୟାନ୍ସର୍ ହେମି ବଲିକିନା ଆଉ ଆମର୍ ସ୍କୁଲ୍ରେ କି କଲେଜ୍ରେ ଯେତେବେଲେ ଫଙ୍କ୍ସନ୍ ହେସି ମୁଇଁ ସେନେ ଡ୍ୟାନ୍ସ୍ କର୍ବାନେ ଏଖା ପାର୍ଟୀସିପେଟ୍ କର୍ସି ମତେ ଭଲ୍ ଲାଗ୍ସି ଡ୍ୟାନ୍ସ୍ କର୍ବା କାଜି ପୂରା ମୋର୍ ଗୁଟେ ସଉକ୍ ଛୋଟ ବେଲୁନୁ ଏଖା ମୁଇଁ ଏବେ ବି ଡ୍ୟାନ୍ସ୍ କର୍ସି ବହୁତ୍ ଭଲ୍ ଲାଗ୍ସି ମୋତେ ଡ୍ୟାନ୍ସ୍ କର୍ବାକାଜି ଆଉ ଡ୍ୟାନ୍ସ୍ କଲେ ଗୋଟେ ଖୁସି ମନ୍କେ ଗୋଟେ ବହୁତ୍ ଖୁସି ଲାଗ୍ସି କି ହଁ ମୁଁ ଗୋଟେ ଜିନିଷ୍ କରିପାରୁଚେଁ ବଲିକିନା ଗୁଟେ ଗୁଟେ ସଉକ୍ ଗୁଟେ ଯେନ୍ଟାକି ମୁଇଁ ପୁରା କର୍ବାକାଜେ ଚାହେଁସି ଜୀବନ୍ରେ ଆଉ ଡ୍ୟାନ୍ସ୍ କଲେ ମୋତେ ବହତ୍ ଖୁସି ମିଲ୍ସି ଆଉ ମୁଇଁ ଏବେ ବି ଡ୍ୟାନ୍ସ୍ କର୍ସି ଆଉ ଆଗକେ ବି ଡ୍ୟାନ୍ସ୍ କରୁଥିମି ଆଉ ହେଲେ ତ ମୁଇଁ ଡ୍ୟାନ୍ସର୍ ଗୁଟେ ହେଇବି ପାର୍ମି ମୋର୍ ଲାଇଫ୍ରେ ଆଉ ଭଲ୍ ଡ୍ୟାନ୍ସର୍ଟେ ହେବାକାଜେ ମୁଇଁ ଟ୍ରାଏ କର୍ବି ସବୁବେଲେ